ମଁ ବାଡ଼ି ବଗିଚାରେ ଲଗେଇଥିବା ଗଛର ଯତ୍ନ ତ ମୁଁ ନିଜେ ଭଲ ଭାବରେ ନେଇଥାଏ ତା' ବ୍ୟତୀତ ମୋ ମା' ତାପରେ ମୋ ଭଉଣୀ ମଧ୍ୟ ନେଇଥାଏ ଭଲ ଭାବରେ ଯତ୍ନ କିନ୍ତୁ ଆମେ ତ ଆମ ପରିବାର ଭଲ ଭାବରେ ତାର ଯତ୍ନ ଯେତେ ସବୁ ଗଛ ଲଗାଇଥାଉ ତାର ଭଲ ଭାବରେ ଯତ୍ନ ନେଇଥାଉ ତା' ବ୍ୟତୀତ ତାକୁ ଆହୁରି ମାନେ ବଢ଼େଇବାରେ ହଉ ଗଛକୁ ବଢ଼େଇବାରେ ହଉ ଗଛର ଫଳ ଧରିବାରେ ହଉ କିମ୍ବା ଗଛର ଫୁଲ ଧରିବ ଯେକୌଣସି ଯେଉଁ ଯେଉଁ ଗଛର ଯାହା ଯାହା ଅବଶ୍ୟକ ସବୁ ଜିନିଷ ହେବାରେ ତାକୁ ଫୁଲଫିଲ୍ କରିବାରେ ବା ପରିପୂର୍ଣ୍ଣ କରିବାରେ ଆଉ ଯାହା ଯାହା ଦରକାର ବା ଆଉ ଯାହା ଯାହା କାମ ଦରକାର ସେସବୁ କାମ ଆମେ ନିଜେ ତ କରିଥାଉ ତା' ବ୍ୟତୀତ ତା'ଠୁ ଅଧିକ କରିବାରେ ପରାମର୍ଶ ଆମର ଜଣେ ବଡ଼ ମା' ଅଛନ୍ତି ତାଙ୍କଠୁ ମୁଁ ନେଇଥାଏ କେମିତି ମାଟି ମାଟିକୁ ସଜେଇବା ହଉ ବା ମାଟି ଖୋଳିବା ହଉ ମାଟିରେ କେମିତି ମଞ୍ଜି ବିହନ ବା ଲଗେଇବାରେ ହଉ କିମ୍ବା ପାଣି ସିଞ୍ଚନ କରିବାର ହଉ କିମ୍ବା ଗଛକୁ ବା ଚାରାକୁ ଆଣିକି ପୋତିବା କେମିତି ପୋତାଯାଏ ତାକୁ ସଠିକ୍ ଭାବରେ ପୋତିବା ଆଉ ତା' ବ୍ୟତୀତ ଗଛର ଗଛ ବଢ଼ିଲା ପରେ ତାକୁ କେମିତି ଛୋଟ ଚାରାକୁ ଆଣି ବଡ଼ ତାକୁ ବଡ଼ ଚାରା କରିବାରେ ସାହାଯ୍ୟ କରିବାର ଏସବୁ ଜିନିଷ ତାଙ୍କ ପରାମର୍ଶ ଦେଇଥାନ୍ତି ଆମକୁ ଖାସ କରି ସେ ମଞ୍ଜି ଲଗେଇବା ବା ପାଣି ସିଞ୍ଚନ କରିବା କୋଟ ଟାଇମ୍ ଟୁ ଟାଇମ୍ ପାଣି ସିଞ୍ଚନ କରିବା ଏସବୁରେ ସେ ମୋତେ ବହୁତ ହେଲ୍ପ କରନ୍ତି ବା ବହୁତ ସାହାଯ୍ୟ କରନ୍ତି ଆଉ ତାଙ୍କର ପରାମର୍ଶ ପରାମର୍ଶ ଯେଉଁ ଦିଅନ୍ତି ଗଛ ଲଗେଇବାରେ ସେସବୁ ଆମ ଗଛରେ ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ ବହୁତ ସାହାଯ୍ୟ କରିଥାଏ ଆଉ ସେ ତା' ଗଛର ପୋକ ଲାଗି ପୋକ ଲାଗିଗଲେ ବା ଯେଉଁଟା କୁହାଯାଏ ଉତ୍ତମ ସ୍ୱାସ୍ଥ୍ୟ ଗଛର କେମିତି ଉତ୍ତମ ସ୍ୱାସ୍ଥ୍ୟ ରଖାଯିବ ସେସବୁ ମଧ୍ୟ ସେ ଆମକୁ ଭଲ ଭାବରେ ବତାଇ ଦିଅନ୍ତି ବା ଭଲ ଭାବରେ ପରାମର୍ଶ ଦିଅନ୍ତି କେଉଁ କେଉଁ ପୋକ ଲାଗିଲେ ବା ତାକୁ କେମିତି ଔଷଧ ଆଣିଦେବା ବା ପୋକ ଜିନିଷ ଠିକ୍ ରହିଲେ ସେସବୁ ଆମକୁ ବଡ଼ ମା' ଆମକୁ ପରାମର୍ଶ ଦେଇଥାନ୍ତି